ଆଜ୍ଞା କୁହନ୍ତୁ

ହଁ ଅଛି ଆଭେଲେବୁଲ୍ ଅଛି ଆପଣ କେତେ ପିଲା ରହିବେ କି କହୁନାହାନ୍ତି ସେଇ ହିସାବରେ ଛଅ ସାତ ଜଣ ହଁ ରୁମ୍ ହେବ ହଁ ହଁ ସବୁ ଠିକ୍ ଅଛି

ଖାଇବା ପିଇବା ସବୁ ଭଲ

ଦେଇହେବ ହଁ ଆପଣ କେବେ ଆସିବେ କି ହଁ କାରଣ ଆମର ରୁମ୍ ବୁକ୍ ହୋଇଯାଇଛି ନା ସେଇଟା ଯେତବେଳେ ଖାଲି ହେବ ଆପଣମାନେ ଆସିପାରିବେ ହଁ ହଁ ତିନି ଦିନ ପରେ ହୋଇଯିବ

ଆଡ଼୍ଭାନ୍ସ୍ଟା ଆମର ପର୍ ବେଡ଼୍କୁ ଦୁଇ ହଜାର ଟଙ୍କା ସେହି ହିସାବରେ ଆଉ ଡିସ୍କାଉଣ୍ଟ୍ କ'ଣ ବେପାର ଚାଲିବ ଆପଣ ଡିସ୍କାଉଣ୍ଟ୍ କଲେ ଛଅ ସାତ ଜଣ ପିଲାଙ୍କୁ ଆଣିକି ଆସୁଛନ୍ତି ସେଥିରେ ଡିସ୍କାଉଣ୍ଟ୍ କରିବେ ଦେଖିକି ଆଉ ଆପଣ ଆପଣଙ୍କ ପ୍ରିନ୍ସିପାଲ୍ଙ୍କ ସହ କଥା ହୋଇକି ମୋତେ କହିବେ ଆଉ ହଁ ହଉ ତା'ହେଲେ ଆପଣ କେଉଁ ଜାଗାରୁ ଆସିଛନ୍ତି ହଉ ତା'ହେଲେ ଏଇଠି କେତେ ଦିନ ରହିବେ କି ଆମର ସବୁ ଏଇଠି ପରଫେକ୍ଟ୍ ଅଛି

ହଁ ମିଳିବ ଆମର ଲଞ୍ଚ୍ରେ ବି ସବୁ ଠିକ୍ ଠାକ୍ ଅଛି ଆଉ ରାତିରେ ଡିନର୍ଟା ବି ଆମ ତରଫରୁ ଦିଆଯିବ ହଉ ତା'ହେଲେ ହଉ ତା'ହେଲେ ଆପଣ ପ୍ରିନ୍ସିପାଲ୍ଙ୍କଠୁ ବୁଝିକି କହିବେ ଆଉ ହଉ ରଖୁଛି ତା'ହେଲେ